ମୁଁ ମୋ' ଗାଁକୁ ବହୁତ ପସନ୍ଦ କରେ ଆମ ଗାଁରେ ବସବାସ କରୁଥିବା ଲୋକମାନେ ବହୁତ ଭଲ ଆମ ଗାଁରେ ବହୁପ୍ରକାର ସୁବିଧା ଓ ସୁଯୋଗ ରହିଅଛି ଆମ ଗାଁରେ ଏକ ଛୋଟ ପୋଖରୀ ଅଛି ଓ ଏକ ପୋଲର ନିର୍ମାଣ ଏଇଥର କରାଯାଇଛି ଆମ ଗାଁରେ ବହୁତ ଗୁଡ଼ାଏ ଦୋକାନ ଓ ଅନୁଷ୍ଠାନର ପ୍ରତିଷ୍ଠା କରାଯାଇଛି ଓ କଲ୍ୟାଣ ମଣ୍ଡପ ରହିଅଛି ଆମ ଗାଁରେ ଏକ ମନ୍ଦିର ଥିବାରୁ ଆମେ ମନ୍ଦିର ପାଖରେ ଯାଇ ବହୁତ ଖେଳକୁଦ କରୁ ଆମ ସାଙ୍ଗସାଥି ସହିତ ମିଶି ମୋତେ ବହୁତ ଭଲ ଲାଗେ ମୋ' ସାଙ୍ଗସାଥୀ ଓ ମୋ' ସହପାଠୀମାନେ ଆମ ଗାଁରେ ଅଟନ୍ତି